ଆମ ଘରେ ଏଲ୍ପିଜିର ସୁବିଧା ଅଛି ଆମେ ଏବେ ଏଲ୍ ପି ଜି ଗ୍ୟାସ୍ ନେଇ ଆସିଛୁ ଆଉ ସେଇ ଗ୍ୟାସ୍ ବ୍ୟବହାର କରିକି ହିଁ ଆମେ ରୋଷେଇର ଯେତିକି ବି କାର୍ଯ୍ୟ ସବୁ ସେଇଥିରେ ହିଁ ସାରୁଛୁ କିନ୍ତୁ ଏଇ ଏଲ୍ ପି ଜି ଗ୍ୟାସ୍ର ବ୍ୟବସ୍ଥା ଆମ ଘରେ ମାତ୍ର ଦୁଇବର୍ଷ ଧରି ହୋଇଛି ତା'ପୂର୍ବରୁ ଆମ ଘରେ ଚୂଲିରେ ହିଁ ରୋଷେଇବାସ ହେଉଥିଲା ଚୂଲିରେ ରୋଷେଇବାସ ହେଲା ସମୟରେ ଆମେ କାଠର ଯୋଗାଡ଼ କରିବାକୁ ଆମର ବହୁତ ଅସୁବିଧା ହେଉଥିଲା ତା'ସହିତ ବର୍ଷା ଦିନରେ କାଠ ଗୁଡ଼େ ଯେଉଁ ଆମେ ସବୁ ରଖିଥାଉ ସଞ୍ଚିତ କରିକି ସେ କାଠ ଗୁଡ଼ିକ ବର୍ଷାଦିନରେ କେଉଁଠି ଲୁଚାଇ ରଖିବୁ ବୋଲି ମାନେ ନଥାଏ ଜାଗା ଆମ ଘରେ ତା'ପରେ ସେ କାଠ ଗୁଡ଼ିକ ବି ଘର ଭିତରେ ରହି ରହିକି କାକର ଆଉ ଉଷୁମ ଉଷୁମ ପାଇ ପାଇକି ସେସବୁ ହୋଇଯାଇଥାଏ ମାନେ ତାଙ୍କୁ ନିଆଁ ଦେଲେ ସେ ଠିକ୍ ସେ ଜଳନ୍ତି ନାହିଁ ଧୂଆଁ ବହୁତ ଜୋରରେ ହୁଏ ଧୂଆଁ ହେଲେ ତ ରୋଗ ବି ବଢ଼ି ପାରେ ଆଉ ହାଣ୍ଡି କଳା ଭଳି ବହୁତ ଛୋଟ ଛୋଟ ଏମିତି ଅସୁବିଧା ହେଉଥାଏ ଆମ ଦୈନଦିନ ଜୀବନରେ ଏସବୁ ଅସୁବିଧାର ସମ୍ମୁଖୀନ ଆମେ ସବୁବେଳେ ହେଉଥିଲୁ କିନ୍ତୁ ଏବେ ଏଲ୍ ପି ଜି ଗ୍ୟାସ୍ର ବ୍ୟବସ୍ଥା ଆସିବା ପରଠାରୁ ବର୍ଷାଦିନରେ କୌଣସି ଚିନ୍ତା ହିଁ ନାହିଁ ଆମେ ବହୁତ ସୁବିଧା ସୁଯୋଗର ସହିତ ରୋଷେଇ କରୁଛୁ କିଛି ଅସୁବିଧା ହେଉନାହିଁ କମ୍ ବେଶି କରିପାରୁଛୁ ଆମର ଯଦି ଅଧିକ ନିଆଁର ଆବଶ୍ୟକତା ଅଧିକ ତାପମାତ୍ରାର ଆବଶ୍ୟକତା ତା'ହାଲେ ଆମେ ତାକୁ ବଢ଼ାଇ ବି ପାରିବୁ କମାଇ ବି ପାରିବୁ ଏଇ ଜିନିଷଟି ମୋତେ ଖୁବ ଭଲ ଲାଗିଛି କାହିଁକି ନା ଚୂଲିରେ ସେ ଜିନିଷଟି କରିବାକୁ ହେଲେ ବହୁତ କିଛି କରିବାକୁ ପଡ଼େ ବାର ବାର ତାକୁ ଆସିକି ଦେଖିବାକୁ ପଡ଼େ ଏଇସବୁ ଅସୁବିଧାର ସମ୍ମୁଖୀନ ଆମକୁ ଏବେ ହେବାକୁ ପଡ଼ୁନାହିଁ